ନୃତ୍ୟ ହେଉଛି ଏକ କଳା ଯେଉଁ କଳା କି କିଛି ବିଶେଷ ଲୋକଙ୍କ ମଧ୍ୟରେ ରହିଥାଏ ନୃତ୍ୟ ମାଧ୍ୟମରେ ଅନେକ ଲୋକ ବିଶ୍ୱ ପ୍ରସିଦ୍ଧ ହୋଇଛନ୍ତି କିମ୍ବା ସେମାନେ ତାଙ୍କ ନୃତ୍ୟ ମାଧ୍ୟମରେ ତାଙ୍କର ନାମକୁ ବହୁ ଉଚ୍ଚାରେ ରଖିଛନ୍ତି ସେମିତି ସେମିତି କହିଲେ କିଛି ହେବ ନାହିଁ ଏହି ସମାଜରେ ଦେଖିବାକୁ ଗଲେ ଆମ ଝିଅମାନଙ୍କ କଥା ବିଶେଷତଃ ଝିଅ ହେଉ କିମ୍ବା ବୋହୁ ହେଉ ସେମାନେ ଯେତେବେଲେ ନୃତ୍ୟ କହିଥାନ୍ତି ତ ସମାଜ ଲୋକ କହିଥାନ୍ତି କି ଇଏ ହେଉଛି ସେ ଘର ବହୁ ଯିଏକି ନୃତ୍ୟ କରୁଛିି ତାହାଦ୍ୱାରା ତାଙ୍କୁ ବହୁତ ଆଞ୍ଚ ପହଞ୍ଚିଥାଏ ତାଙ୍କ ଚରିତ୍ରକୁ ଦାଗ ଲାଗିଲା ବୋଲି କଥା ହୋଇଥାଏ ନୃତ୍ୟ ଯଦି ଯଦି ବା କିଛି ଭୁଲ୍ କାମ ନୁହେଁ ତଥାପି ତାହାକୁ ଲୋକମାନେ ବା ମୋ ମତରେ ନୃତ୍ୟ ନୃତ୍ୟ ମାଧ୍ୟମରେ ଲୋକେ ନିଜର ଭରଣ ପୋଷଣ ମଧ୍ୟ କରିଥାନ୍ତି ତାଙ୍କର ପ୍ରସିଦ୍ଧ ଅର୍ଜନ କରିଥାନ୍ତି କିନ୍ତୁ ଏହି ସମାଜରେ ନୃତ୍ୟ ଯେମିତି ଝିଅମାନଙ୍କ ବହୁମାନଙ୍କ ଚରିତ୍ରରେ ଦାଗର ଲଗଉଚି ସେଥିପାଇଁ ନୃତ୍ୟ କରିବା ବି ଠିକ୍ ଏବଂ ନୃତ୍ୟ ପ୍ରତି ଯାହା ଯାହାକୁ କିଛି କ୍ଷତି ପହଞ୍ଚୁଛି ତ ସେମାନେ ନୃତ୍ୟ କରିବା ନକରିଲେ ଭଲ ହେବ ଏମିତି କହିଲେ କିଛି ଭୁଲ୍ ହେବ ନାହିଁ